ବ୍ରହ୍ମାଣ୍ଡ ଏତେ ବଡ଼ ଯେ ଆମେ ଏ ଯାଇ ମଧ୍ୟ ଜାଣିପାରୁନାହିଁ ବ୍ରହ୍ମାଣ୍ଡରେ ଅନେକ ଗ୍ରହ ନକ୍ଷତ୍ର ତାରକା ପୁଞ୍ଜ ଆଦି ରହିଛି ସୂର୍ଯ୍ୟ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଚାରିପଟିେ ଆଠଟି ଗ୍ରହ ଘୁରୁଛନ୍ତି ବୁଧ ଶୁକ୍ର ପୃଥିବୀ ମଙ୍ଗଳ ବୃହାସ୍ପତି ଶନି ୟୁରେନ୍ସ ନେପଚୁନ ରହିଛି ସେମାନଙ୍କ ମଧ୍ୟରୁ ଅନେକ ଉପଗ୍ରହ ରହିଛି ଯେପରିକି ପୃଥିବୀର ଚନ୍ଦ୍ର ସେପରି ସମସ୍ତଙ୍କ ଉପଗ୍ରହ ରହିଛି ବୃହସ୍ପତି ଗ୍ରହର ସବୁଠାରୁ ଅଧିକ ଉପଗ୍ରହ ରହିଛି ଏତଦ୍ ବ୍ୟତୀତ ନକ୍ଷତ୍ର ଗ୍ରହଣ ପୁଞ୍ଜ ସପ୍ତର୍ଷି ମଣ୍ଡଳ ରହିଛି ସପ୍ତର୍ଷି ମଣ୍ଡଳର ଆକାର ଦେଖିବାକୁ ପ୍ରଶ୍ନବାଚୀ ଚିହ୍ନ ଭଳି ସପ୍ତର୍ଷି ମଣ୍ଡଳର ତାରକାମାନଙ୍କର ନାମ ହେଉଛି ପୁଲହ ପୁଲସ୍ଥ୍ୟ ଅଙ୍ଗୀରା ଅତ୍ରି ବଶିଷ୍ଠ ମରୀଚି ଓ କ୍ରତୁ ପୁଲହ ଓ ପୁଲସ୍ତ୍ୟ ତାରକାର ଠିକ୍ ଆଗକୁ ଗଲେ ଏହା କ୍ରତୁ ନକ୍ଷତ୍ରକୁ ପହଞ୍ଚିଥାଏ ଏହା ବ୍ରହ୍ମାଣ୍ଡ ଉତ୍ତର ଦିଗରେ ଅବସ୍ଥିତ ତେଣୁ ଏହି କ୍ରତୁ ନକ୍ଷତ୍ର କାରଣରୁ ଉତ୍ତର ଦିଗର ଆକାର ସ୍ଥିର ରହିଥାଏ ଏହା ବ୍ୟତୀତ ଗ୍ରହ ଉଲକାପିଣ୍ଡ ବ୍ଲାକ୍ ହୋଲ୍ ଭଳି ଆଉ ଅନେକ ରହିଛି